ଆମ ଓଡ଼ିଶା ଇତିହାସରେ ବହୁତ ଘଟଣା ଘଟିଯାଇଛି ଯେମିତିକି ପାଇକ ବିଦ୍ରୋହ ଅଠରଶହ ସତୁରୀରେ ହୋଇଥିଲା ଏହାରେ ସେ ଲିଡ଼ର ଯିଏ ମୁଖ୍ୟ ଥିଲେ ସେ ଥିଲେ ବକ୍ସି ଜଗବନ୍ଧୁ ଭାଷାଭିତ୍ତିରେ ଆଉ ଗୋଟେ ରାଜ୍ୟ ଭାବରେ ଓଡ଼ିଶା ସ୍ଥାପନା ହେଇଥିଲା ଯେନ୍ତାକି ଆମ ଓଡ଼ିଆ ଓଡ଼ିଆ ଭାଷାରେ ଆମ ଓଡ଼ିଶା ବହୁତ ଆଗକୁ ଯାଇଛି କିମ୍ବା ଉତ୍କଳ ଦିବସ ଆମ ଉତ୍କଳ ଦିବସ କେବେ ପାଳନ କରାଯାଇଥାଏ ଆମ ଉତ୍କଳ ଦିବସ କେବେ ବି ଆମର ଏପ୍ରିଲରେ ଉତ୍କଳ ଦିବସ ଆମ ପାଳନ କରାଯାଇଥାଉ କରିଯାଇଥାଉନା ଆମ ଓଡ଼ିଶାରେ ବହୁତ କି ଆମ ବିଦ୍ରୋହ ଗୁଡ଼ିକ ଚାଲିଯାଇଛି ଏଇନା ପାଇକ ବିଦ୍ରୋହ ଗୋଟେ ଗଲା ବକ୍ସି ଜଗବନ୍ଧୁ ଥିଲେ ଆଉ ଏମିତି ସହିତ ସାଙ୍ଗ ଏମାନେ ଆମ ଓଡ଼ିଶାରେ ମଧ୍ୟ ବହୁତ ଥିଲେ ରମାଦେବୀ ବାଜି ରାଉତ ସୁରେନ୍ଦ୍ର ସାଏ ଅ ଆଉ ଜୟୀରାଜଗୁରୁ ଏମାନେ ମାନେ ବହୁତ କିଛି କରିଯାଇଛନ୍ତି କଳିଙ୍ଗ ଯୁଦ୍ଧ କଳିଙ୍ଗ ଯୁଦ୍ଧ କ'ଣ ଆମ ଓଡ଼ିଶାରେ ସେ ଯେଉଁମାନେ ଆସିଥିଲେ ସେ ଅଶୋକ ଅଶୋକ ଓ ଆମ ଓଡ଼ିଶାର ରାଜ୍ୟ ମଧ୍ୟରେ ହୋଇଥିଲା ଏହାକୁ ସେ ସେମାନେ ହାରି ହଁ ଅଶୋକ ହାରି ଅଶୋକ ଜିତି ଜିତି ଯାଇଥିଲେ ମଧ୍ୟ ସେ କଳିଙ୍ଗ ଯୁଦ୍ଧରେ ସେ ହାରିଯାଇଥିଲେ ଆମ ଓଡ଼ିଶାରୁ ସବୁଆଡ଼େ ଖାଲି ରକ୍ତର ନଈ ବୋହି ଯାଇଥିଲା ଓ ଏଠାରେ ବହୁତ ହଁ ରକ୍ତର ନଈ ଯାଇଥିଲା କିନ୍ତୁ ସେ ଅଶୋକ ସେଥିରେ ଜିତି ମଧ୍ୟ ସେ ନିଜକୁ ହାରିଲା ପରି ମନେ କରୁଥିଲେ ସେଥିରେ ସେ ବହୁତ କିଛି ଏଟା କରିଥିଲେ ରକ୍ତ ବୋହିଯାଇଥିଲା ସବୁଆଡ଼େ ରକ୍ତ ହାଡ଼ ମାନେ ସମସ୍ତଙ୍କ ସେ ଯେଉଁ ପାଇକ ଯେଉଁ ସୈନ୍ୟମାନେ ଲଢ଼ିଯାଇଥିଲେ ସେମାନେ ଖଣ୍ଡ ବିଖଣ୍ଡ ହୋଇକରି ଚାରିଆଡ଼େ ପଡ଼ିଥିଲେ ଏମିତି ବହୁତ ଝି ହୋଇଯାଇଥିଲା ଏମିତି ଭାବେ ସେ ଯୁଦ୍ଧ ଯୁଦ୍ଧାରମ୍ଭ ହୋଇଥିଲା ଯୁଦ୍ଧରେ ବହୁତ କିଛି ହେଲା ଓ ସେ ଯୁଦ୍ଧରେ କଳିଙ୍ଗ ଯୁଦ୍ଧରେ ଅଶୋକ ଯେଉଁ ଆସିଥିଲେ ସେତି ଜିତି ଯାଇଥିଲେ ମଧ୍ୟ ସେ ହାରିବା ହାରି ଯାଇଥିଲେ ସେ ସେ ଧର୍ମଜୟ ହୋଇ ଯାଇଥିଲେ ଲାଷ୍ଟକୁ ଆଉ ସେ ବୌଦ୍ଧ ଧର୍ମ ଗ୍ରହଣ କରିନେଇଥିଲେ